ମୁଇଁ ଆମର୍ ଘରେ ରନ୍ଧାବଢ଼ା କର୍ସି ହାଉସ୍ୱାଇଫ୍ ଏ ମୋର୍ ରନ୍ଧା ବଢ଼ା ଯେନ୍ କର୍ସି ଭାତ ଦାଲି ରୁଟି ମାଛ ମାଂସ ଜାଣା ବି ରାନ୍ଧ୍ଲେ ଘରେ ସମସ୍ତେ ବେଶୀ ପସନ୍ଦ୍ କର୍ସନ୍ ଛୁଆମାନେ ବି ପସନ୍ଦ୍ କର୍ସନ୍ ଆରୁ ବାହାରୁ ବି କୁନୂଆ ଆସିଲେ ଆମର୍ ଘର୍କେ ସମସ୍ତେ ମୋର୍ ରାନ୍ଧବାର୍ଟାକେ ପସନ୍ଦ୍ କର୍ସନ୍ ଖାଏସନ୍ ଭଲ୍ ଭଲ୍ ରାନ୍ଧିଚେ ବଲିକିରି କହେସନ୍ ଆରୁ ଆମର୍ ଆମର୍ ଆଖେ ପାଖେ ବି ଯେନ୍ ଅଛନ୍ ସମସ୍ତେ ଭଲ୍ ରାନ୍ଧ୍ସି ବଲିକରି ମତେ କହେସନ୍ ହେଲେ ରାନ୍ଧ୍ବାର୍ଟା ମୁଇଁ ଭଲ୍ସେ ରାନ୍ଧସିଁ ଆଉ ରନ୍ଧାବଡ଼ା ଭଲ୍ସେ କରିକିରି ଆମେ ଖାଏସୁଁ ପିଇସୁଁ ଆଉ ଆମର୍ ଆମର୍ ଘରେ ରୁଟି ରୁଟି ଡାଲି ଅଣ୍ଡା ମାଛ ମାଂସ ସବୁ ଆମେ ଖାଏସୁଁ ଶାଗ୍ ପନିପରିବା ସବୁକିଛି ସବୁ ଜିନିଷ୍ ଆମେ ଖାଏସୁଁ ଆରୁ ଖାଦ୍ୟ ପନିପରିବା ପନିପରିବାକେ ଛାଡ଼ିକରି ଫଲ୍ମୁଲ୍ ବି ଆମେ ସମସ୍ତେ ଖାଏସୁଁ